ଆମ ଅଞ୍ଚଳରେ ଏକ ବଡ଼ ପଡ଼ିଆ ଅଛି ସେଠାକୁ ଆମ ଗାଁର ସମସ୍ତ ଗୋରୁ ଗାଈ ଚରିବାକୁ ଯାଆନ୍ତି ଏବଂ ଆମ ଗାଁର ସମସ୍ତ ଅଳିଆ ଆବର୍ଜନା ଲୋକ ମାନେ ସେଠାରେ ପକାନ୍ତି ସେଠାରେ ବର୍ଷା ହେଲେ ଗୋରୁ ଗାଈ ଚରିବାକୁ ଗଲା ବେଳେ ସେମାନଙ୍କ ଗୋଡ଼ ଫୁଟିଯାଏ ତେଣୁ ସେମାନେ ସବୁ ସମୟରେ ସେଠାକୁ ଚରିବାକୁ ଯାଇ ପାରନ୍ତିନାହିଁ ଏବଂ ଲୋକ ମାନେ ଅଳିଆ ଆବର୍ଜନା ପକେଇବା କାରଣରୁ ସେଠାକୁ ଯେତେବେଳେ ଗୋରୁ ଗାଈ ଯାଆନ୍ତି ଚରିବାକୁ ସେମାନେ ସେହି ଅଳିଆ ଆବର୍ଜନା ଜରି ପ୍ଲାଷ୍ଟିକ୍ ଆଦି ଖାଇ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୁଏ ତେଣୁ ସେମାନଙ୍କୁ ଠିକ୍ କରିବା ଭଲ କରିବା ପାଇଁ ଆମେ ଡ଼ାକ୍ତରକୁ ଡ଼ାକୁ ଏବଂ ପାଖରେ ଡ଼କ୍ଟର୍ ପଶୁ ଡ଼ାକ୍ତର କେହି ନ ଥିବାରୁ ସେମାନେ ଆସିବାକୁ ସମୟ ଲାଗିଥାଏ ଏବଂ ପଶୁ ଡ଼ାକ୍ତର ପହଞ୍ଚିଲା ବେଳକୁ ବହୁତ ଲୋକଙ୍କର ଗାଈ ଗୋରୁ ଗୋରୁ ମାନଙ୍କର ମରି ଯାଇଥାନ୍ତି ଆଉ କିଛି ସ୍ୱାସ୍ଥ୍ୟ ବହୁତ ଖରାପ ହୋଇ ଯାଇଥାଏ